କିଏ ଆରାଧନା କହୁଛ ପରିବା ନେଇଥାନ୍ତି ପରା ଆଳୁ ପିଆଜ କୋବି ବାଇଗଣ ସବୁ ଅଛି ନା ତୁମ ପାଖରେ ସବୁ କ'ଣ ଅଛି

ଆଉ ଭଲ ଜିନିଷ ଅଛି ନା ଆଉ ପଚା ସଢ଼ା ଅଛି ପରିବା ରେଟ୍ କେତେ ଅଛି ଅଧ କିଲେ କିଲେ ଏମିତି ସବୁ ଆଣିବି ଆଉ

ତା'ହେଲେ ମୁଁ ରଖୁଛି